ହେଲୋ ସାର୍ ନମସ୍କାର ମୁଁ ଧରିତ୍ରୀ ସାମ୍ବାଦିକ କହୁଥିଲି ଆଜ୍ଞା ଧରିତ୍ରୀରୁ ଆସିଛି ପେପରରୁ ନମସ୍କାର ନମସ୍କାର ନମସ୍କାର ଆଜ୍ଞା ଏ କ'ଣ କହୁଥିଲେ କି ଆପଣଙ୍କ ମନିସା ହୋଟେଲରୁ କହୁଥିଲେ ନାଇଁ କି ନବରଙ୍ଗପୁର ଆପଣଙ୍କ ପୋଷ୍ଟର ଦେଖିଲି ତ ମୁଇଁ ବିରିୟାନୀ କେତେ ଅଛି ଆଜ୍ଞା

ହଉ ଏ କ'ଣ କହୁଛ କ'ଣ କ'ଣ ଆଇଟମ୍ ରଖୁଛ କେତେ ହଁ ବିରିୟାନୀ କେତେ ଲାଖେ ନେଉଛ ଆଜ୍ଞା ବିରିୟାନୀ କେତେ ଲାଖେ ନେଉଛ ଗୋଟେ ଦମ୍ ବିରିୟାନୀ ହଁ ମଟନ ବିରିୟାନୀ ହେଲେ ହୁଁ ସେଇଟା ବୋଲେ ହଁ ଇନକମ୍ ଥିଲା ଲୋକ ଖାଇବେ ଆଉ ନାଇଁ କିି ଆଉ ଇଏ କ'ଣ କହୁଥିଲେ ବୋଲେ କ'ଣ ଆଉ ଦୁଇଟା ହଁ ମୁଁ ନିଶ୍ଚୟ ବାହାର କରବି ନିଶ୍ଚୟ ଆଉ କ'ଣ ପାଠ ସାଠ ପଢ଼ିଥିବାର ଅଛି ନା ନାଇଁ ହଁ ତାଙ୍କର କାମ କ'ଣ ସାଲାରୀ କେତେ ଦେବେ ହଁ ଆପଣ ପେପର ଆଉଟ୍ କରିବାକୁ ଚାହୁଁଛନ୍ତି ପେପରରେ ବାହାର କରିବାକୁ ଚାହୁଁଛନ୍ତି ନାଇଁ କି ନାଇଁ ଆମକୁ ଦେବାକୁ ପଡ଼ିବ ନାଇଁ ଆମେ ରେଜିଷ୍ଟ୍ରେସନ ଯୋଉଟା କରିବୁ ନାହିଁ ତା ଫାଷ୍ଟରେ ନଅଶହ ଅଣଚାଳିଶ ଟଙ୍କା ଦେବାକୁ ପଡ଼ିବ ହଁ ଆଉ ହଁ ଆପଣଙ୍କର ଫଟୋ ଆପଣଙ୍କ ଫୋନ ନମ୍ବର ଆପଣଙ୍କ ଇମେଲ୍ ଆଇ ଡି ଯୋଉ ସେ ଫୋନ ନମ୍ବରରେ ହିଁ ଲୋକ କଣ୍ଟାକ୍ଟ କରିବେ ନା ହୁଁ ହଉ ଠିକ୍ ଅଛି ଆଉ ଆପଣଙ୍କୁ କେବେ ଦରକାର ଆଜ୍ଞା ହଁ କେବେ ଦରକାର ହଁ ସବୁ ଆଡ୍ରେସ୍ ଦେଲେ ତ ଲୋକ ଦେଖିକି ଆସିବେ ନା ହଁ ଆପଣଙ୍କ ହୋଟେଲର ଆପଣଙ୍କ ଫଟୋ ନାଇଁ ନାଇଁ ଆମର ଏଇଟା ପୁରା ଓଡ଼ିଶାରେ ଏଟା ଗମେଣ୍ଟର ନା ଆଉ କିଛି ଅସୁବିଧା ନହିଁ ଫାଷ୍ଟରେେ ନଅଶହ ଅଣଷଠି ଟଙ୍କା ଦେଇକି ଆପଣ ରେଜିଷ୍ଟ୍ରେସନ କରିଦିଅନ୍ତୁ ଆପଣଙ୍କର ଫଟୋ ଦିଅନ୍ତୁ ଫୋନ ନମ୍ବର ଦିଅନ୍ତୁ ଯୋଉଟାକି ଆମେ ପ୍ରିଣ୍ଟ କରି ଆମେ ବାହାର କରିବୁ ଫଟୋ ତିନିଟା ହେଲେ ହୋଇଯିବ ଗୋଟେ ଆମ ଅଫିସରେ ଲାଗିବ ଗୋଟେ ପେପରରେେ ଲାଗିବ ଆଉ ଗୋଟେ ଆପଣଙ୍କ ପାଖରେ ଥିବ ହଁ ଆପଣ ଆଜି ଯଦି ରେଜିଷ୍ଟ୍ରେସନ କଲେ ଆମେ କାଲିକୁ ବାହାର କରିଦେବୁ ଆଜ୍ଞା କ'ଣ କହିଲ ହଁ ରେଜିଷ୍ଟ୍ରେସନ ତ କରିବାକୁ ପଡ଼ିବ ନା ରେଜିଷ୍ଟ୍ରେସନ୍ ହଁ ପ୍ରାଇସ୍ କେତେ ଅଛିି ତାର ହଉ ହଉ ମୁଁ ଆପଣଙ୍କ ହୋଟେଲରେ ଆସିଛି ଆଜ୍ଞା